ହ୍ୟାଲୋ କିଏ କହୁଥିଲେ ଆଜ୍ଞା ହଁ ହଁ କ'ଣ ହେଲା କୁହନ୍ତୁ ଆପଣଙ୍କ ପ୍ରୋବ୍ଲେମ୍ କ'ଣ ଅଛି ଆଚ୍ଛା ଆଚ୍ଛା ବଣ୍ଡ୍ଟା କାହା ନାଁରେ ଥିଲା ତାର କାଗଜପତ୍ର ଡକ୍ୟୁମେଣ୍ଟ୍ ସବୁ ନେଇକିନା ମୋ ପାଖକୁ ଆସିବ ମୁଁ ଆପଣଙ୍କ ଅଡ୍ରେସ୍ଟା କୁହନ୍ତୁ ମୁଁ ଆପଣଙ୍କ ପାଖରେ ଯାଇ ପହଞ୍ଚିବି ନହେଲେ କଥା ହେବା ବସିକିନା ଆଚ୍ଛା ହଉ ସାର୍ ଆପଣଙ୍କର ସାର୍ ନୋମିନି କିଏ ଥିଲେ ଆଚ୍ଛା ଠିକ୍ ଅଛି ସାର୍ କାଗଜପତ୍ର କେତେ ବର୍ଷ ହେଲାଣି କରିବା ଆଚ୍ଛା ହଉ ମୁଁ ଆପଣଙ୍କୁ ଘର ପାଖକୁ ଯାଇକିନା ନହେଲେ ନାହିଁ କାଗଜପତ୍ର ଆପଣଙ୍କୁ ଏଇ ନମ୍ବର୍ରେ କଲ୍ କଲେ ଏଇଟା ଆପଣଙ୍କ ନମ୍ବର୍ ତ ଆଚ୍ଛା ମୁଁ ଆପଣଙ୍କୁ ଯାଇକିନା କଲ୍ କରିବି ଆପଣ ରିସିଭ୍ କରିବେ ଆଚ୍ଛା କେତେବେଳେ ଗଲେ ସୁବିଧା ହେବ ମୁଁ ତ ସଦାବେଳେ ଫାଙ୍କା ଅଛି ମୋ ଡ୍ୟୁଟି ସେଇଟା ଏଇଟା କେତେ ବର୍ଷର ବଣ୍ଡ୍ଟା ଆଜ୍ଞା ଆଚ୍ଛା ବଣ୍ଡ୍ଟା ପନ୍ଦର ବର୍ଷ ହେଇଗଲାଣି ଆଚ୍ଛା ହଉ ଠିକ୍ ଅଛି ମୁଁ ଠିକ୍ ଅଛି ଆପଣଙ୍କ ଘରକୁ ଯାଇ କଥା ହେବି ଆଚ୍ଛା ପଇସା ପେମେଣ୍ଟ ସବୁ କ୍ଲିୟର ହେଉଥିଲା ତ ଆଚ୍ଛା ହଉ ଠିକ୍ ଅଛି ତା'ହେଲେ ନୋମିନି ତାଙ୍କର ଭାଇ ଅଛନ୍ତି ବୋଲି କହିଲେ ଆଚ୍ଛା ତାଙ୍କର ଆଧାର କାର୍ଡ଼ ପ୍ୟାନ୍ କାର୍ଡ଼ ଅଛି ପାସ୍ବୁକ୍ ହେରିକା ଅଛି ତ ଯାହାର ଯେଉଁ ନୋମିନି ନୋମିନି ଯିଏ ଅଛନ୍ତି ତାଙ୍କର ସବୁ ଅଛି ତ ଡକ୍ୟୁମେଣ୍ଟସ୍ ଆଚ୍ଛା ହଉ ସାର୍ ମୁଁ ଯାଇକିନା କଥା ହେବି ହେଲା ରହିଲି ସାର୍